ସାଧାରଣତଃ ମୁଁ ଯେ ମୁଁ ତ ଚାଷ କରିବାକୁ ଭଲ ଲାଗେ ଆଉ ମୋ ବାଡ଼ି ଘରରେ ଚାଷ କରେ ଚାଷ କରିବାକୁ ହେଲେ ମୋତେ ପ୍ରାୟତଃ ଡେଲି ସାତ ରୁ ଆଠ ଘଣ୍ଟା ମୁଁ ବାଡ଼ିରେ ସମୟ ଦେଇଥାଏ ଆଉ ସାତରୁ ଆଠ ଘଣ୍ଟା ପରିଶ୍ରମରେ ମୋ ବାଡ଼ିରେ ଚାଷକୁ ମୁଁ ଭଲ ଭାବରେ କରିଥାଏ ଆଉ ଚାଷ କାମ କଲାବେଳେ ମୁଁ ସାଧାରଣତଃ ଗଛ ମୂଳରେ ହୋଇଥିବା ବିଭିନ୍ନ ପ୍ରକାର ଘାସକୁ କାଟି ଦେଇଥାଏ ଆଉ ଯଦି କୌଣସି ଗଛର ଡଙ୍କ କିଛି ଶୁଖିଗଲା ତାକୁ ମୁଁ କାଟିକି ଫୋପାଡ଼ି ଦେଇଥାଏ ଆଉ ଗଛ ମୂଳ କୁଡ଼ିକି ସେଥିରେ ସାର ଦେବା ଗଛକୁ ପାଣି ଦେବା ଗଛ କେମିତି ସୁସ୍ଥ ରହିବ ତାର କୌଣସି ଜାଗାକୁ ପରମପରାମର୍ଶ ଆଣି ତାକୁ ବିନିଯୋଗ କରିବା ଏହି ସବୁ କାର୍ଯ୍ୟକ୍ରମ ଗୁଡ଼ିକ ମୁଁ କରିଥାଏ ତାପରେ ଆଉ ଗୋଟିଏ ଜିନିଷ ମୁଁ ସ୍ଵାସ୍ ଯେଉଁ ଏତିକି ସମୟ ଯେଉଁ ପରିଶ୍ରମ କରୁଛି ପରିଶ୍ରମ କଲା ବଳରେ ମୋ ଦେହ ମଧ୍ୟ ତା ଦ୍ଵାରା ସୁସ୍ଥ ରହୁଛି କାହିଁକିନା ମୋତେ ତ ସ ମାନେ ବ୍ୟାୟାମ କରିବାକୁ ସମୟ ହୁଏନି ମୁଁ ଏଇ ଚାଷ କରିବା ଦ୍ଵାରା ସେଥିରେ ଯେଉଁ କୁଡ଼ା ଖୁସା ଏଇ କାମ ଗୁଡ଼ା କରେ ସେଥିରେ ମୋର ବ୍ୟାୟାମ ଭଳିଆ ମୋର ହୋଇଯାଏ ହୋଇଗଲେ ମୋର ଦେହ ମଧ୍ୟ ଫୁର୍ତ୍ତି ଲାଗେ ଆଉ ମୋ ଦେହରେ ଯେଉଁ ଥିବା ମଇଳା ଜୀବାଣୁ ଗୁଡ଼ା ମୋ ଝାଳ ଝାଳ ଆକାରରେ ବାହାରି ଯାଆନ୍ତି ଆଉ ମୋତେ ରାତି ଏଇ ଯେଉଁ କାମ କରି ସାରିଲା ପରେ ରାତିରେ ମଧ୍ୟ ଖାଇ ସାରିଲା ପରେ ମୋତେ ଶାନ୍ତିରେ ନିଦ ଆସିଯାଏ ଆଉ ଯେଉଁଟାକି ମୋ ଶରୀରକୁ ବହୁତ ଆରାମଦାୟକ ଲାଗେ